ନକ୍ଷତ୍ର ଓ ବ୍ରହ୍ମାଣ୍ଡ ଅଧ୍ୟୟନ କରି ଗ୍ରହ ନକ୍ଷତ୍ର ବିଷୟରେ ଜାଣିପାରିବା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ କେବେ ହେବ ଓ କେତେବେଳେ ହେବ ଜାଣି ହେବ ଏବଂ ଚନ୍ଦ୍ରଠାରୁ ତାରା ତାରାର ଦୂରତା କେତେ ଜାଣିପାରିବା ଏବଂ ଏବେ ଘଟିଥିବା ଓ ଆଗକୁ ଘଟିବା ଜିନିଷ ବିଷୟରେ ଜାଣିପାରିବା